ମୋ ଜୀବନରେ ମୁଁ ବହୁତ ମୋ ଜୀବନରେ ମୁଁ ଅଧିକ ଗୁରୁତ୍ୱ ଦେଇଥାନ୍ତି ପଢ଼ିବା ପାଇଁ ପଢ଼ିବା ପାଇଁ ମୋତେ ବହୁତ ବହୁତ ପୁରା ଚେଷ୍ଟା ଲାଗେ ମୋତେ ମୋତେ ପଢ଼ିବା ପାଇଁ ଯେତେବେଲେ ହେଲେ ମୁଁ ରୋଷେଇ କଲାବେଲେ ବି ମୁଇଁ ପାଠ ପଢ଼ୁଥୁସି ବହି ଟିକେ ପଢ଼ୁଥୁସି ପଢ଼ି ପଢ଼ି ମୁଁ ରୋଷେଇ କର୍ସି ମୋ ଜୀବନରେ ଅଧିକ ଗୁରୁତ୍ୱ ହେଉଛି ପାଠ ପଢ଼ା ମୋତେ ବହୁତ ଭଲ୍ ଲାଗେ ପାଠ ପଢ଼ାର୍ ଲାଗି ପାଠ ପଢ଼ିବାର୍ ଲାଗି ମୋତେ ବହୁତ ଭଲ୍ ଲାଗ୍ସି